ଜୀବନରେ ପିଲାମାନେ କ୍ରୀଡ଼ାରେ ଆଗକୁ ବଢ଼ିଲେ ଏବଂ କ୍ରୀଡ଼ାକୁ ଏକ ବୃତ୍ତି ଭାବରେ ଗ୍ରହଣ କଲେ ବହୁତ ପ୍ରକାରର ଲାଭ ଦେଖା ଯାଉଛି ଯେମିତିକି କ୍ରୀଡ଼ା ପିଲାମାନେ ନିଜର ମନୋରଞ୍ଜନ ପାଇଁ କରିଥାନ୍ତି କିନ୍ତୁ ତାହାକୁ ଏକ ବୃତ୍ତି ଭାବରେ ଗ୍ରହଣ କରି ସେମାନେ ନିଜ ଜୀବନରେ କିଛି ଅର୍ଥ ସଞ୍ଚୟ ମଧ୍ୟ କରିପାରିବେ କ୍ରୀଡ଼ାରେ ଆଗକୁ ବଢ଼ିବା ଦ୍ଵାରା ପିଲାମାନଙ୍କର ଶାରୀରିକ ସୁସ୍ଥତା ମଧ୍ୟ ବଜାଏ ରହିବ ଏବଂ ସିଏ ଅସୁସ୍ଥ ହୋଇବେ ନାହିଁ ଏବଂ କ୍ରୀଡ଼ା ଭଳି ମନୋରଞ୍ଜିତ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ଆମ ଭାରତ ସରକାର ନିଶ୍ଚିନ୍ତ ଭାବରେ ରାଜ୍ୟ ରାଜ୍ୟରେ କ୍ରୀଡ଼ାର ପ୍ରତିଯୋଗିତା ଆୟୋଜନ କରିବା ଏବଂ ତାସହିତ ପୁରସ୍କାରର ବ୍ୟବସ୍ଥା ମଧ୍ୟ କରିବା ଆବଶ୍ୟକ ଏହା କରିବା ଦ୍ଵାରା କ୍ରୀଡ଼ାକୁ ପ୍ରୋତ୍ସାହିତ ମିଳିବ ଏବଂ ଆମ ଭାରତ ବାସୀମାନେ କ୍ରୀଡ଼ାରେ ଆଗକୁ ବଢ଼ିପାରିବେ